ଆମ ଗ୍ରାମ ଅଞ୍ଚଳରେ ଆମର ହିନ୍ଦୁ ପୂଜା ପର୍ବ ବହୁତ ଧୁମ୍ଧାମ୍ରେ ମାନୁ ଦିୱାଲୀ ଦୁର୍ଗା ପୂଜା ଏଗୁଡ଼ାକ ଆମର ମୁଖ୍ୟ ପର୍ବ ଅଟେ ଆଉ ଆମର ସାହି ପଡ଼ିଶା ଲୋକଙ୍କୁ ସମସ୍ତଙ୍କୁ ଆମେ ଡାକୁ ଆଉ ଧୁମ୍ଧାମ୍ରେ ପର୍ବ ମାନୁ ଆଉ ପିଠାପଣା ସବୁ ଅନେକ ପ୍ରକାର ଖାଇବା ଜିନିଷ ବନାଉ ଆଉ ସମସ୍ତଙ୍କୁ ଡାକିକି ଆମେ ଖୁଆଉ ସେମାନେ ମଧ୍ୟ ତାଙ୍କର ପର୍ବପର୍ବାଣି କଲେ ଆମକୁ ଡାକିକି ନିଅନ୍ତି ପିଠାପଣା ଭଲମନ୍ଦ କରିକି ଖୁଆନ୍ତି